ଜମିର କାଗଜପତ୍ର କି ଜମି ବଣ୍ଟା ବଣ୍ଟି ପାଇଁ ଦରକାର ହେଲେ ତହସିଲଦାର ନହେଲେ ଆର୍ ଆଇ ପାଖକୁ ଯାଉଛନ୍ତି କୃଷକ ମାନେ ବହୁତ ଅସୁବିଧା ହେଉଛନ୍ତି ତାଙ୍କର ଜଳ ବିହନ କୃଷି ପାତୀ ଯନ୍ତ୍ର ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ସେମାନେ କୃଷି ସମବାୟ ବ୍ୟାଙ୍କକୁ ଯାଉଛନ୍ତି